ରାଜ୍ୟ ସରକାର ଆଇନଗତ ବିବାଦର ସମାଧାନ ଏବଂ ସମାଧାନ ଅନେକ ରହିଛି ଆମର ହାଇକୋର୍ଟ ଜିଲ୍ଲା ଅଦାଲତ ଆଉ ଉଚ୍ଚ ନ୍ୟାୟାଳୟ ରହିଛି ଯେଉଁମାନେ କୌଣସି ଅପରାଧ କରିବା ଯେମିତି କି ଚୋରି ଡକାୟତ ହତ୍ୟା ବଳତ୍କାର ଏହିଭଳି ଆପରାଧକୁ ଆମେ କୋର୍ଟରେ ଯାଇକି ତା'ର ସମାଧାନ ହେଉଛି ଯାହାର ବି ଯେଉଁଟା ଅସୁବିଧା ଯେମିତିକି ଜମି ପଟା ପାଇଁ ଝଗଡ଼ା ହେଉଛନ୍ତି ତା'ପାଇଁ ହତ୍ୟା ମଧ୍ୟ ହେଉଛି ତା'ର ସମସ୍ୟାର ସମାଧାନ ପାଇଁ ଆମର ଉଚ୍ଚ ନ୍ୟାୟାଳୟ ରହିଛି ଏବଂ ଜିଲ୍ଲା ଅଦାଲତ ରହିଛି ଆଉ ହାଇକୋର୍ଟ ରହିଛି ଏଠି ଲୋକମାନେ ନିଜର ସମସ୍ୟାମାନଙ୍କୁ ନେଇକି ସେଇଠି ତା'ର ସମାଧାନ ହେଉଛି ଏବଂ ଅଦାଲତ ଯହାର ଦୋଷ ରହିଥାଏ ତାଙ୍କୁ ଦଣ୍ଡ ଦେଇଥାନ୍ତି ଏବଂ ତା'ର କ୍ଷତି ପୂରଣ ପାଇଁ ତା'ର ଠାରୁ ଆଦାୟ କରିଥାନ୍ତି